ଟେକ୍ନୋଲୋଜି ଏବଂ ଇଣ୍ଟର୍ନେଟର ବୃଦ୍ଧି ସହିତ ଓଡ଼ିଆ ଭାଷାର ବ୍ୟବହାର ବି ବଦଳି ଯାଇଛି ଯେପରି କି ଆଗରୁ ଆମର ପିଲାମାନେ ଖବରକାଗଜ ପଢ଼ୁଥିଲେ ଓଡ଼ିଆରେ କିନ୍ତୁ ଏବେ ସେମାନେ ଆଉ ଓଡ଼ିଆକୁ ଏତେ ଭଲ ପାଉନାହାନ୍ତି ସେମାନେ ଇଣ୍ଟର୍ନେଟରେ ହିନ୍ଦୀ ଇଂଲିଶ୍ ଲାଙ୍ଗୁଏଜର ବ୍ୟବହାର କରୁଛନ୍ତି ଓଡ଼ିଆର କୌଣସି ବ୍ୟବହାର ଇଣ୍ଟର୍ନେଟରେ ହୋଇପାରୁନି ଯାହାଦ୍ୱାରା ସେମାନେ ଓଡ଼ିଆ ସହ ସରଂଗ୍ରମ ରହିପାରୁନାହାନ୍ତି ଏବଂ ଟେକ୍ନୋଲୋଜିର ଉନ୍ନତି ହେଲେ ମଧ୍ୟ ଆମ ଓଡ଼ିଆ ଭାଷାର ଉନ୍ନତି ହୋଇ ପାରୁନାହିଁ ଇଣ୍ଟର୍ନେଟରେ କୌଣସି ଓଡ଼ିଆର ଭାଷା ରହିନାହିଁ ଯାହା ପାଇଁ ପିଲା ଓଡ଼ିଆ ଲୋକମାନେ ଓଡ଼ିଆକୁ ଭୁଲି ଭୁଲି ଯାଉଛନ୍ତି